ମୁଁ ସାଧାତଣତଃ ବଗିଚା କାମ ବାପାଙ୍କ ପାଖରୁ ଶିଖିଲି ମୁଁ ସାଧାତଣତଃ ବଗିଚା କାମ ବାପାଙ୍କ ପାଖରୁ ଶିଖିଥିଲି ବାପା ବାପା ସକାଳୁ ବଗିଚା କାମ କରନ୍ତି ଆମରୁ ଗୋଟେ ବଡ଼ ବଗିଚା ଅଛି ସେ ବଗିଚାରେ ବହୁତ ରକମର ଫୁଲ ଗଛ ଅଛି ଗୋଲାପ ଅଛି ଗେଣ୍ଡୁ ଅଛି ମନ୍ଦାର ଅଛି ବିଭିନ୍ନ ପ୍ରକାର ଫୁଲ ଗଛ ଅଛି ଫୁଲ ବି ଫୁଟି ଥାଏ ବହୁତ ସୁନ୍ଦର ଦେଖା ବି ଯାଉଥାଏ ବହୁତ ସମୟ ମୁଁ ବାପାଙ୍କ ପାଖରୁ ତୁମ ଫୁଲ ବଗିଚାର କାମ ଶିଖି ଥିଲି ମୁଁ ବି ଗୋଟେ ଫୁଲ ବଗିଚା କାମ ମୁଁ ବି ଗୋଟେ ଫୁଲ ବଗିଚା କଲି ସେଥିରେ ମୁଁ ବି ନାନା ରକମର ଫୁଲ ଗଛ ଲଗାଇଲି ସେ ଫୁଲ ଗଛ ମୂଳରେ ମୁଁ ପାଣି ଦେଲି ଘାସ ପାଣି ଦେଇକି ତାକୁ ଛୋଟରୁ ବଡ଼ କଲି ଫୁଲ ଫୁଟିଲା ବହୁତ ସୁନ୍ଦର ଦେଖାଯାଉ ଥାଏ ଫୁଲ ଫୁଲ ବିକ୍ରି ବଡ଼ ବଡ଼ ଫୁଲ ସବୁ ଫୁଟେ ଗେଣ୍ଡୁ ଫୁଲ ସବୁ ଫୁଟେ ଗେଣ୍ଡୁ ଫୁଲକୁ ମୁଁ ବିକ୍ରି କରି ବହୁତ ପଇସା ବି ମୁଁ ଆୟ କରେ ଧର ଅନ୍ୟାନ୍ୟ ଫୁଲ ଗଛ ଟିକେ ବଢ଼ି ଗଲେ ସେମାନଙ୍କୁ ମୁଁ କାଟି କି ସେ ଠିକ ସାଇଜ୍ ଭାବରେ ରଖି ସାଇଜ୍ ଭାବରେ କରେ ସାଇଜ୍ ଭାବରେ ମୁଁ କରି ଦିଏ ଗଛ ମୂଳରେ ଯଦି ଘାସ ହେଲା ଘାସ ଉପାଡ଼ି ଦେବି ପାଣି ଠିକ୍ ସମୟରେ ପାଣି ମଡ଼ାଇ ଦେଇକି ତାକୁ ପାଣି ମଡ଼ାଇ ଦିଏ ପାଣି ମଡ଼ାଇ ଦିଏ ଆଉ ବଗିଚାରେ ମୋତେ ବୁଲିବାକୁ ବହୁତ ଭଲ ଲାଗେ ସଞ୍ଜ ବେଳେ ସଞ୍ଜ ବେଳେ ଟିକେ ମୁଁ ଗାର୍ଡ଼େନ ବୁଲିକି ବୁଲେ ମନ ଟିକେ ମୋର ମନ ଟିକେ ମୋର ଫ୍ରି କରେ ସକାଳେ ଯାଇକି ଟିକେ ଗଛ ପାଣି ଦିଏ ଫୁଲ ତୋଳିକି ତୋଳି ଆଣେ ଠାକୁର ପୂଜା କରେ ଫୁଲ ତ ସବୁ କାମରେ ଦରକାର ହୁଏ ଗାଧୋଇ ପାଧୋଇ ଫୁଲ ତୋଳି ପୂଜା କରି ଦିଏ ଆଉ ଗେଣ୍ଡୁ ଫୁଲ ଯଦି ବେଶୀ ଫୁଟି ଥାଏ ସେଗୁଡ଼ିକୁ ବି ମୁଁ ବିକ୍ରି କରିକି କରି ଥାଏ ଏ ସବୁ ତ ମୁଁ ବାପାଙ୍କ ପାଖରୁ ଶିଖିଥିଲି ଛୋଟବେଳରୁ